ସାଧାରଣତଃ ମୁଁ ଓଡ଼ିଶାବାସୀ ଲୋକ ଓଡ଼ିଆର କଳା ସଂସ୍କୃତିରେ ହିଁ ଆମେ ବଢ଼ି ଆସିଛୁ ପ୍ରଥମେ ମୁଁ ମୋ ମାଆ ପାଖରୁ ଓଡ଼ିଆ ଭାଷା ଶିଖିଲି ପରେ ଆମ ଘରେ ବାପା ଏପରି ଅନ୍ୟ ସଦସ୍ୟ ସହିତ ଆକର୍ଷିତ ହୋଇ ମୁଁ ଓଡ଼ିଆ ଭାଷା କହିଲି ଏ ଏହି ଓଡ଼ିଆ ଭାଷା ଆମର ଏକ ପରମ୍ପରା ଯାହାକି ଆମେ ବହୁତ କିଛି ଏହା ଏଇଠୁ ଲାଭ କରିଥାଉ ଏହା ଆମର ବିଭିନ୍ନ କାର୍ଯ୍ୟକଳାପକୁ ମଧ୍ୟ ଆକ୍ଷେପ କରିଥାଏ ଏହି ଏହା ଦ୍ଵାରା ଏହି ଏଇ ଭାଷାଟା ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୋତେ ଓଡ଼ିଆ କହିବାକୁ ବି ଭଲ ଲାଗେ ଏବଂ ପଢ଼ିବା ପାଇଁ ବି ମଧ୍ୟ